ମୋତେ ଓଡ଼ିଆ ହିନ୍ଦୀ ବେଙ୍ଗଲୀ ସେମାନଙ୍କ ମଧ୍ୟରୁ ସବୁଠୁ ହିନ୍ଦୀ ସିନେମା ଦେଖିବାକୁ ଭାରି ଭଲ ଲାଗେ ତାଙ୍କର ସବୁ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଭଲ ଲାଗେ ମାତ୍ର ତାଙ୍କ ମଧ୍ୟରୁ ସବୁଠୁ ଅଭିନେତ୍ରୀଙ୍କ ମଧ୍ୟରୁ ସବୁଠୁ ଆଲିଆ ଭଟ୍ଟଙ୍କୁ ବେଶୀ ଭଲ ଲାଗେ ତାଙ୍କର କଥା କରିବାର ଏବଂ ଆକ୍ଟିଙ୍ଗ କରିବାର ଷ୍ଟାଇଲ୍ ବହୁତ ଭଲ ଏବଂ ତାଙ୍କର ସବୁ ଫିଲ୍ମ ଗୁଡ଼ାକ ମିଶା ଭଲ ସୁପର୍ ହିଟ୍ ଫିଲ୍ମ ବୋଲି ମନାଯାଏ ଏବଂ ତାଙ୍କର ଆକ୍ଟିଙ୍ଗ ସବୁଠୁ ଭଲ ବୋଲି ସମସ୍ତେ କୁହନ୍ତି ଆଉ ମୋର ସବୁଠୁ ପ୍ରିୟ ଗାୟକ ହେଉଛନ୍ତି ଅରିଜିତ ସିଂ ତାଙ୍କେ ସବୁ ଗୀତ ପୁରା ଭଲ କରି ପୁରା ମନ ଦେଇକିନା ଗାଆନ୍ତି ଯାହା ପାଇଁ କିି ତାଙ୍କୁ ସମସ୍ତେ ବେଶୀ ପସନ୍ଦ କରିଥାନ୍ତି ସବୁ ଗାୟକଙ୍କ ମଧ୍ୟରୁ ଅରିଜିତ ସିଂକୁ ବେଶୀ ସମସ୍ତେ ପସନ୍ଦ କରିଥାନ୍ତି